ମୋର ପ୍ରିୟ ଖେଳ କ୍ରିକେଟ ଅଟେ ଏହା ମଧ୍ୟ ମୁଁ ଖେଳିଥାଏ ସ୍କୁଲରେ ମଧ୍ୟ ଖେଳିଥାଏ ଏବେ ମଧ୍ୟ ଖେଳୁଛି କ୍ରିକେଟ ଖେଳ ଆମ ଗାଁରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥାଏ ଲୋକମାନେ ବିଭିନ୍ନ ପ୍ରକାର ଛକା ଏବଂ ଚାରିରେ ମନୋରଞ୍ଜନ କରିଥାନ୍ତି ତାହା ସହିତ ଆମ ପଞ୍ଚାୟତରେ ମଧ୍ୟ ପଞ୍ଚାୟତିକ ଭୀତିକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥାଏ ପିଲା ମଧ୍ୟ କିଣା ବେକ ହୋଇ ଖେଳ ଖେଳିଥାନ୍ତି ବିଭିନ୍ନ ଦଳର ଫ୍ରାଞ୍ଚାଇଜ ଥାଏ ତାହା ମଧ୍ୟ ପିଲାମାନଙ୍କୁ ବି କିଣିଥାନ୍ତି ଏବଂ ବିକିଥାନ୍ତି ଏହି ଖେଳ ଅଧିକ ଆନନ୍ଦ ଦାୟକ ଏଥିରେ ମଧ୍ୟ ଆମର ପିଲାମାନେ ବିଭିନ୍ନ ପ୍ରକାର ପଇସା ମଧ୍ୟ ପଇସା ମଧ୍ୟ ଉତ୍ପାଦନ କରିପାରିଥାନ୍ତି କ୍ରିକେଟ ଖେଳ ଅଧିକ ଲୋକଙ୍କର ପ୍ରିୟ ଅଟେ ଏହା ମଧ୍ୟ ମୋର ଅଧିକ ପସନ୍ଦ ଅଟେ